ଆଜିକାଲିର ପିଲାମାନେ ବା ଛାତ୍ରଛାତ୍ରୀମାନେ ପାଠ ପଢ଼ିବାପାଇଁ ସରକାର ବା ବ୍ୟାଙ୍କଗୁଡ଼ିକ ବିଭିନ୍ନ ପ୍ରକାର ଋଣ ଦେଇଥାନ୍ତି ଯାହାଦ୍ଵାରା କି ଅର୍ଥ ସେମାନଙ୍କର ପାଠପଢ଼ିବା ରାସ୍ତାରେ ଏକ ବାଧକ ସୃଷ୍ଟି ନହେଉ ତେଣୁ ଯେଉଁମାନେ ଉଚ୍ଚଶିକ୍ଷା କରିବାକୁ ଚାହାଁନ୍ତି ବା ଦେଶବିଦେଶରେ ଯାଇ ପାଠପଢ଼ିବାକୁ ଚାହାଁନ୍ତି ସେମାନେ ବିଭିନ୍ନ ପ୍ରକାରର ଋଣ କରିଥାନ୍ତି ଆମ ଗାଁରେ ମୋର ଜଣେ ସମ୍ପର୍କୀୟ ପିଲାଟି ଋଣ କରି ପାଠ ପଢ଼ିଥିଲା ଋଣ କରିବାବେଳେ ପ୍ରଥମେ ବ୍ୟାଙ୍କକୁ ଯାଇ କେଉଁ ବାବଦକୁ ଋଣ କରନ୍ତି ସେ ବିଷୟରେ କହିବାକୁ ପଡ଼ିଥାଏ ପରେ ଋଣ ଆଣିବା ପୂର୍ବରୁ ନିଜର ଶିକ୍ଷାଗତ ପ୍ରମାଣପତ୍ରଗୁଡ଼ିକ ସେଠାରେ ବନ୍ଧକ ରଖିବାକୁ ପଡ଼ିଥାଏ ଯାହା ବ ବଦଳରେ ବ୍ୟାଙ୍କଟି ସେମାନଙ୍କୁ କିଛି ଅର୍ଥ ପ୍ରଦାନ କରିଥାଏ